ବର୍ଷା ଦିନେ ଆମର ବର୍ଷା ସବୁବେଳେ ପ୍ରାଏ ଟାଇମ୍ ଲାଗି ରହିଥାଏ ଆଉ ଶୀତ ଦିନବେଳେ ବେଳେ ହୁଏ ଖରାଦିନେ ବି ଏମିତି ବର୍ଷା ଦିନ ଭଳିଆ ବି ଟିକିଏ ଅଧିକ ସମୟ ବି ହୁଏ ଆଉ ଆମର ମାନେ ବର୍ଷକ ମାନେ ବାର ମାସ ଭିତରେ ବର୍ଷା ଦିନଟାରେ ବେଶୀ ବର୍ଷା ହୁଏ ଆଉ ଅନ୍ୟ ବର୍ଷ ମାନେ ଦିନ ମାସମାନଙ୍କରେ କମ କମ ସବୁ ବର୍ଷା ହୁଏ ଆଉ